ହଁ ହଁ ହଁ କେଉଁଠି ଆପଣଙ୍କ ଘର କନିକା ଛକର କେଉଁଠି କ'ଣ ହେଇଛି ଆପଣଙ୍କର ଇଏ ମୁଁ ତ ମୁଁ ତ ମିସ୍ତ୍ରୀ ନିଜେ ମୁଁ ହେଉଛି ନେଇକି ଯିବି ପିଲା ନେଇକି ଯିବି ଆଉ ସେମାନେ ତ ନେବେ ମୁଁ ଦୁଇଟି ପିଲା ନେବି ଏମାନଙ୍କୁ ହେଉଛି ଟଙ୍କା ତାଙ୍କର ଅଲଗା ମୋର ଅଲଗା ଆପଣ ଦେଇପାରିବେ ତାଙ୍କର ଚାର୍ଜ ଅଲଗା ମୋର ଚାର୍ଜ ଅଲଗା ଆଉ କାମ ତିନି ଚାରି ଘଣ୍ଟା ଲାଗିବ ଚାରି ଘଣ୍ଟା ନୁହେଁ ତିନି ଚାରି ଘଣ୍ଟା ମାନେ ଦିନକୁ ତିନି ଦିନ ଲାଗିବ ତିନି ଦିନ ଲାଗିବ ଏରା ସବୁ ହେଉଛି ବାହାର କରାହବ ଆଉ ତା'ପରେ ଲାଗିବ ହେରାକ ସବୁ ନୂଆ ନୂଆ ଜିନିଷ ଲାଗିବ ନୂଆ ନୂଆ ଜିନିଷ ମୁଁ ଲେଖି ଦେବି ଆପଣ ଯାଇଁକି ଆଣିବେ ଜିନିଷ ଗୁଡ଼ାକ ଦୁଇ ଜଣ ମଜୁରୀ ମୋର ତିନି ଜଣ ଟଙ୍କା ହେଉଛି ମୋର ହେଉଛି ହଜାର ତାଙ୍କର ହେଉଛି ଛଅଶହ ଛଅଶହ ବାରଶହ ଦୁଇ ଜଣ ଯାକର ମୋର ଦିନ ମଜୁରୀ ଦିନ ମଜୁରୀ ମୋର ଛଅଶହ ତାଙ୍କର ଛଅଶହ ଛଅଶହ ବାରଶହ ଆପଣ ଦେବେ ଯଦି ଆମେ ଯିବୁ ଆଉ ଗାଡ଼ି ଖର୍ଚ୍ଚ ବି ଦେବେ ଗାଡ଼ି ଖର୍ଚ୍ଚ ଆମେ ଯିବୁ ଗାଡ଼ିରେ ତ ଗାଡ଼ି ଖର୍ଚ୍ଚଟା ବି ଦେବେ କାହିଁକି ନା ଆଜିକାଲି ସବୁ ଜିନିଷ ବଢ଼ିଲାଣି ଆଉ ସେ ସବୁ ଯାଇଁକି ସବୁ ଠିକ୍ କରିବେ ଯାଇଁକି ତିନି ଦିନରୁ କମ୍ ଲାଗିବନି ଆଉ ଦିନ ମଜୁରୀ ନ ଦେଲେ କେମିତି ହବ ଆଉ ସେ ଦେବେ ଆମେ ଯିବୁ ହଁ ଆସିବୁ ଆମେ କାଲି ଯିବୁ ଆଡ଼ଭାନ୍ସ କେତେ ପଠାନ୍ତୁ ହଁ ଆଡ଼ଭାନ୍ସ ପଠାଇଲେ ସିନା ଆମେ ଯିବୁ ଆଉ ଆଡ଼ଭାନ୍ସ ନ ଆଡ଼ଭାନ୍ସ ୱିଥ୍ ଗାଡ଼ି ହଁ ଆଡ଼ଭାନ୍ସ ପଠାଇଲେ ଆମେ ଯାଇଁକି ପହଞ୍ଚିବୁ ମୁଁ ଯିବି ସେ ଦୁଇ ଜଣ ଯିବେ ସେମାନେ ହେଉଛନ୍ତି ସବୁ ଠିକ୍ ଠାକ୍ କରିକି ଆମେ ଆସିବୁ ଆଉ

ହଁ ହଁ ହଁ ହଉ ହଁ